ଆଗ କାଲର୍ ଲୋକମାନେ ଯେନ୍ଟାକି ରେଡ଼ିଓ ଦ୍ୱାରା ସବୁ କିଛି ଜାଣିପାରୁଥିଲେ କିନ୍ତୁ ଏବେ ଜାଣିବି ପାରୁଛନ୍ ଶୁନିବି ପାରୁଛନ୍ ଦେଖିବି ପାରୁଛନ୍ ଯେନ୍ଟାକି ଟି ଭି ଟିଭି ଦ୍ୱାରା କେନେ ଖେଳଟେ ହେଲା କେନେ ଆର କାଣା ହେଲା ନ୍ୟୁଜ୍ଟେ ହେଲା ଅନେକ୍ ପ୍ରକାର୍ ଧାର୍ମିକ ଚିନ୍ତାଧାରା ସବୁ ଦେଖି ଗଲା ପାରୁଛନ୍ ଶୁନି ଗଲା ପାରୁଛନ୍ ଧାର୍ମିକ ଚେନାଲ୍ମାନେ ଯେନ୍ତାକି ସାର୍ଥକ୍ ଚେନାଲ୍ ପ୍ରାର୍ଥନା ଚେନାଲ୍ ସେନେ ସଦାବେଲେ ଧାର୍ମିକ ଚିନ୍ତା ଭଜନ କୀର୍ତ୍ତନ ସବୁ ପ୍ରକାର ସେନେ ଆଉଛେ ଯେନ୍ଟାକି ଦଣ୍ଡ ପାଲା ଅନେକ୍ ପ୍ରକାର୍ ସବୁ ଆଉଛେ ଇଟାକେ ଦେଖିକିରି ଲୋକମାନେ ମନୋରଞ୍ଜନ ବି କରୁଛନ୍ ଆର୍ କିଛି ଶିଖବାର୍ଲାଗି ବି ପାଉଛନ୍